ଆମ ଜୀବନରେ ଖେଳ ଖେଳିବା ଦ୍ୱାରା ବହୁତ ଉପକାର ହୋଇଥାଏ ଯେପରି କି ଯେପରି କି ଖେଳ ଖେଳିବା ଦ୍ୱାରା ହାତ ଗୋଡ଼ ବଥା ମଧ୍ୟ କମିଥାଏ ସବୁଦିନ ବ୍ୟାୟାମ ଅଭ୍ୟାସ କଲା ଭଳି ହୋଇଥାଏ ଖେଳ ଖେଳିଲେ ମନ ମଧ୍ୟ ଭଲ ଲାଗେ ଖେଳ ଜୀବନର ବହୁତ କିଛି ସାହାଯ୍ୟ କରେ ଖେଳ ଖେଳିଲେ ଦେହ ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ ଖେଳ ନ ଖେଳିଲେ ମାନସିକ ଚାପରେ ମଧ୍ୟ ରହି ମାନସିକ ଚାପରେ ରହିଥିଲେ ମଧ୍ୟ ଖେଳ ଖେଳିଲେ ସବୁ କିଛି ଚାଲିଯାଏ ଖେଳ ଦ୍ୱାରା ଆମକୁ ସକାରାତ୍ମକ ପ୍ରଭାବ ମଧ୍ୟ ହୋଇଥାଏ ଓ ନକରାତ୍ମକ ପ୍ରଭାବ ମଧ୍ୟ ହୋଇଥାଏ କିନ୍ତୁ ବିଶେଷ କରି ସକାରାତ୍ମକ ପ୍ରଭାବ ହୋଇଥାଏ ଯଦି ଆମେ ଭଲ ଭାବରେ ଖେଳି ଜାଣିବା